ହଁ କିଏ କହୁଛନ୍ତି ହଁ ମୁଁ ଡକ୍ଟର ସରସ୍ୱତୀ କହୁଛି ଆପଣ ମେଡ଼ିକାଲକୁ ଆସନ୍ତୁ ଆମର ଡିପାର୍ଟମେଣ୍ଟରେ ଆସି ଦେଖାନ୍ତୁ ଗୋଟେ ଚିଠା କରିକିନି ଆସନ୍ତୁ ସକାଳେ ମୋର ଡ୍ୟୁଟି ରହୁଛି ଦଶଟାରୁ ଚାରିଟା ଯାଁକେ ରହୁଛି ସେଇ ସମୟରେ ଆସିଲେ ମୁଁ ଦେଖି ଦିଅନ୍ତିନା ପରୀକ୍ଷା କିଛି କରିଛନ୍ତି ସୋମବାର ବୁଧବାର ଆଉ ଶୁକ୍ରବାର ନାହିଁ ନାହିଁ ପ୍ରାଇଭେଟ୍ କ୍ଲିନିକ୍ କ'ଣ ଏ ସବୁ ଗଭର୍ଣ୍ଣମେଣ୍ଟ ତ ସରକାରଙ୍କ ତରଫରୁ ସବୁ କିଛି ସୁବିଧା ହେଲାଣି ଆପଣ କାହିଁକି ସେଠି ଏମିତି ପଇସା ଦେଇକି କରିବେ ଆପଣ ଆସନ୍ତୁ ଏଠିକି ଦେଖାଇ ହଁ ରୋଗ ଭଲ ହେବ ଆପଣ ଟିକିଏ ଆସନ୍ତୁ ଆସିଲା ପରେ ଦେଖିବେ ଆମର ଯେଉଁ କାର୍ଡ଼ିଓଲୋଜି ଡିପାର୍ଟମେଣ୍ଟ ଅଛି ସେଠି ଗୋଟେ ଟିକେଟ୍ କରି ଦେବେ କାଉଣ୍ଟର ଇଏରେ ଆଉଟଡ଼ୋରରେ ଆଉଟଡ଼ୋରରେ ଟିକେଟ୍ କଲା ପରେ ଆପଣ ଡାଇରେକ୍ଟ ମୋତେ ଆସି ଦେଖା କରିବେ ଆଉ ପଚାରିଲେ ପଚାରିଲେ ସେମାନେ କହି ଦେବେ ହଁ ମୋ ନାଁ କହିଲେ ସେଠି ଜାଣିଦେବେ ସମସ୍ତେ ଜାଣିଛନ୍ତି ହଁ ସକାଳୁ ଆସିବେ ଆଗ ଗୋଟେ ଟିକେଟ୍ କରି ଦେବେ ଆଉଟଡ଼ୋରରେ ଆଉଟଡ଼ୋରରେ ଗୋଟେ ଟିକେଟ୍ କରି ଟିକେଟ୍ କଲା ପରେ ଆସିବେ କାରଣ ଏବେ ଟିକେଟ୍ ସିଷ୍ଟମ ହେଇଯାଇଛି ନା ଚିହ୍ନା ପରିଚୟ କିଛି ନାହିଁ ହାଁ ଡାକ୍ତରଖାନା ତ ବହୁତ ଭଲ ହେଇଗଲାଣି ନା ସବୁପ୍ରକାର ମେସିନ୍ ଆସିଗଲାଣି ଆଉ କିଛି ଅସୁବିଧା ନାହିଁ ମେଡ଼ିସିନ୍ ବି ମିଳୁଛି ନା ଫ୍ରିରେ ହଁ ହଁ ଟିକେଟ୍ କରି ଦେଇକି ଦେଖାଇ ଦେବ ଆସିଲେ ଟିକେଟ୍ କରି ଦେବ ଟିକେଟ୍ କରି ଦେଖେଇ ଦେବ ତା' ପରେ କ'ଣ କହିଲେ ବ୍ଲଡ଼୍ ହେରିକା ପରୀକ୍ଷା କରିବାକୁ କୁହାହେବ ଯଦି ବ୍ଲଡ଼୍ ପରୀକ୍ଷା କରିବ ଖାଇକରି ଖାଇକରି ଆସନ୍ତୁ ଖାଇକିନା ଆସନ୍ତୁ ଆଚ୍ଛା ଆଗରୁ କେବେ କ'ଣ ପରୀକ୍ଷା କରିଥିଲେ ବ୍ଲଡ଼୍ ହେରିକା ରକ୍ତ ହେରିକା କିଛି ପରୀକ୍ଷା କରିଛନ୍ତି ଆଗରୁ

ଅବସ୍ଥା କ'ଣ ଅଛି ପେଟ କାଟି କାଟି ହେଉଛି ନା କ'ଣ ହେଉଛି ଆଉ ଛାତି ଫାତି ହେଲେ ଆସିଲେ ଇ ସି ଜି କରିଦେବା ପରୀକ୍ଷା କରିକିନି ଏବେ ତ ବିଭିନ୍ନ ପ୍ରକାର ରୋଗ ହେଲାଣି ନା ଧରି ପାଖରେ ନଦେଖିଲା ପରେ ମୁଁ କେମିତି କ'ଣ କହିବି ଆଉ କାଲି ଆସନ୍ତୁ ରୋଗକୁ ଧରିକି ବସନ୍ତୁନି ହଁ ହଉ ଆପଣ କାଲି ଆସନ୍ତୁ ହେଲା ହଉ ରଖୁଛି ଆଜ୍ଞା